ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ଘଟେ ଏହାର କାରଣ ଦାରିଦ୍ର୍ୟତା ମଧ୍ୟ ହୋଇଥାଏ ଏବଂ ବେକାରୀ ମଧ୍ୟ ହୋଇଥାଏ ଯଦି କୌଣସି ଭିକାରିଟେ ବହୁତ ଦିନରୁ ଭୋକିଲା ରହିଥାଏ ସେ ଚୋରି କରେ ଏବଂ ଚୋରି କେସ୍ରେ ମଧ୍ୟ ତାକୁ ଗାଁ ଲୋକ ଧରି ଦିଅନ୍ତି ଏବଂ ମାଡ଼ ମାରନ୍ତି ଦାରିଦ୍ର୍ୟତା ଏବଂ ବେକାରୀ ଯଦି ଜଣେ ବେରୋଜଗାର ହୋଇକି ସବୁବେଳେ ରହିବ ତା'ହେଲେ ତାହାର ମଧ୍ୟ ମାନେ ତା ଫ୍ୟାମିଲି କେମିତି ପୋଷିବ ମାନେ ସେ କେମିତି ଆଗକୁ ବଢ଼ିବ ଏହି ଟେନସନ୍ରେ ମଧ୍ୟ ସେ କ'ଣ କରିଥାଏ ନା ଚୋରି କରିଥାଏ କିମ୍ବା କାହାକୁ ମାରିକି ଲୁଟ୍ ପାଟ୍ କରିଥାଏ ଏସବୁ କାମ କରିଥାଏ ତ ବେକାରୀ ରହିଲେ ମଧ୍ୟ ଆମର ଅପରାଧ ବଢ଼ିଥାଏ ଆଉ ନିରକ୍ଷରତା ରହିଥାଏ ଯଦି ଜଣେ ସେ ପାଠ ଶାଠ ଜାଣି ନଥିବ ଆଉ ତ ସେ କେବଳ ଛୋଟ କାମ ଗୁଡ଼ିକ ହିଁ କରୁଥିବ ଏଇଟା ଦେଖିକି ମଧ୍ୟ ସେ ସବୁବେଳେ ଏଇ ଛୋଟ କାମ କ'ଣ ପାଇଁ ମୋ ପାଇଁ ବଡ଼ କାମ କ'ଣ ପାଇଁ କରିପାରିବୁନି ବୋଲି ସେ ମଧ୍ୟ ଅପରାଧ ଦିଗ ଦିଗରେ ବଢ଼ିବ ଆଉ ରହିଲା ବିକୃତ ମାନସିକତା ବିକୃତ ମାନସିକତା ଲୋକମାନେ କିଛି ବି କରିପାରନ୍ତେ ସେମାନେ କାହାକୁ ମାରି ପାରନ୍ତି ହାଣିପାରନ୍ତି କାହାର ଇଜ୍ଜତ ଲୁଟି ପାରନ୍ତି କାହା ଘରୁ ଚୋରି କରିପାରନ୍ତି ଲୁଟ୍ପାଟ୍ କରିପାରନ୍ତି କାରଣ ତାଙ୍କର ମାନସିକତା ହିଁ ଠିକ୍ ନାହିଁ ଯେହେତୁ ତ ସେମାନେ ପାଗଳ ଆଉ ପାଗଳ ମାନେ କିଛି ବି କରିପାରନ୍ତି ଏହିପରି ଅନେକ ଗୁଡ଼ିଏ ଘଟଣା ଆମ ଅଞ୍ଚଳରେ ଘଟିଯାଇଛି